ମୋର୍ ପ୍ରିୟ ଖାଦ୍ୟ ହଉଛେ ଦେଖ୍ଲାବେଳେ ଆଲୁ ଡାଲ୍ ତାପଛେ ଏନ୍ତା ପନିର୍ ଚିକେନ୍ ବି କାଁଯେକିନି ଖାଇବାଟା ତ ବହୁତ୍ ଭଲ୍ ଲାଗ୍ସି କାଁଯେ ଦେଖ୍ଲାବେଲେ ଆମର୍ ଘରେ ଏତ୍କି ସୁନ୍ଦର୍ ବନାସେତ୍ କାଣା କହେମି ମୁଇଁ ଦେଖ୍ଲାବେଲେ ଚିକେନ୍ ବହୁତ୍ ମୋର୍ ମା' ଖୋବ୍ ସୁନ୍ଦର୍ ବନାସି ଚିକେନ୍ ତାପଛେ ଡାଲ୍ ଡୁଲି ବି ଡାଲ୍ ହେଇଥିବା ଦେଖ୍ଲାବେଲେ ଖାଇବାବେଳେ ଦି ତିନ୍ଟା ଆଇଟମ୍ ହେଇଥିବା ବେଲେ ଟିକେ ଭଲ୍ ଲାଗ୍ସି ଖାଇବାକେ ସେକାଜେ ମୋର୍ ଖାଦ୍ୟ ଏଖା ମତେ ଖୋବ୍ ଭଲ୍ ଲାଗ୍ସି ଆରୁ ହେତ୍କି ପନିପରିବା ଟିକେ ବେଶୀ ଖାଇବାକେ ଟିକେ ଭଲ୍ ନାଇଁ ଲାଗେ କାଁଯେ ଚିକେନ୍ ଟିକେ ହେଇଥିବା ବେଲେ ଖାଇବା ବେଲେ ମଜା ଗୁଟେ ଅଲ୍ଗା କାଁଯେ ଖାଏବ ବୋଲେ ସେଟା ଗୁଟେ ଟିକେ ଭଲ୍ ଲଗ୍ସି କାଁଜେ କିନି ଦେଖ୍ଲାବେଲେ ସପ୍ତାହକ ଦୁଇ ତିନ୍ ଥର୍ ଟିକେ ହୋଉଛେ ବଲେ ଭଲ୍ ଲାଗ୍ସିନା ଆଉ ଗୁରୁବାର୍ ଫୁରୁବାର୍ ତ ମାଂସ ଟିକେ ଭଗବାନକେ ଟିକେ ସେଥିର୍ଗୁନେ ନେଇ ହେଲେବି ସେଟା ଚଲ୍ବା ଆର୍ ଦି ତିନି୍ ବେଲେ ପୁରାନେ ଏଞ୍ଜୟ ନେ ସେଟା ସେଟା ଖାଏମୁ ପୁରା ଫୁଲ୍ ଆର୍ ଆମର୍ ଘରର୍ ଖାନା ଖାଇଲବେଳେ କାଣା ମୁଇଁ କହେମି ତମ୍କେ ଆରୁ ପୁରା ଖାଇବ ବୋଲେ ପୁରା ମାତିଯିବନେ